ବହୁତ ଲୋକ ଚାଷରେ ଏବେ ନିୟୋଜିତ ହେବାକୁ ଚାହୁ ନାହାନ୍ତି କିନ୍ତୁ ମୁଁ ମୋ ମତରେ ଚାଷ ନକଲେ ଆମେ କ'ଣ ଖାଇବା ଏବେ ତ ବାହାର ଦେଶରୁ ଯଦି ବି ଆମେ ଜିନିଷ ଏବେ ଆଣୁଛନ୍ତି ତ ବହୁତ ରେଟ୍ ବଢ଼ୁଛି ଆଉ ଭାରତରେ ଏବେ ଆମର ଚାଷ ସଂଖ୍ୟା କୃଷି ମାନଙ୍କ ସଂଖ୍ୟା ବହୁତ କମିଗଲାଣି ତ ଆମେ ଆମେ ଯଦି ଚାଷ ନକରିବା ଆଉ କିଛି ବି ନଖାଇବା କିଛିବି ଯଦି ଚାଷ ନକରିବା ତ କ'ଣ ଖାଇବା କ'ଣ ଆମେ ତ ବାହାର ଦେଶରୁ ବହୁତ ପଇସା ଦେଲେ ଆମେ ଯେତିକି ଆମେ ଯାହା ଯେଉଁମାନେ ତ ଇଏରେ ଖାଇଦେବୁ ତ ଆମେ ଯେତିକି ରହିଲେ ସବୁ ତଳ ବର୍ଗର ଲୋକମାନେ ସେମାନେ କେମିତି ବହୁତ ରେଟ୍ରେ ସବୁ ଜିନିଷ କିଣିକି ଖାଇବେ ତ ସେଇଟା ଭୁଲ ତ ଚାଷ କରିବା ଉଚିତ